ଆମର ଆମ ସଂସ୍କୃତିର ମୁଖ୍ୟ ବୃତ୍ତି ଏଠି ହେଉଛି ଚାଷ ବା କୃଷି ଏଠି କୃଷି ବହୁତ ଲୋକ କୃଷକ କିନ୍ତୁ ଆସ୍ତେ ଆସ୍ତେ ଦେଖାଯାଉଛି ସେମାନଙ୍କ ସଂଖ୍ୟା କମି କମି ଯାଉଛି କାରଣ ସେମାନେ ଚାଷରେ ଯେଉଁ ଯେତିକି ଆମଦାନୀ କରୁଛନ୍ତି ବା ରୋଜଗାର କରୁଛନ୍ତି ସେ ତାଙ୍କ ପେଟପାଟଣା ପୋଷି ପାରୁନାହାନ୍ତି ଯାହାଦ୍ଵାରା କି ସେମାନେ ବାହାରକୁ ଯାଉଛନ୍ତି ଦୁଇପଇସା ରୋଜଗାର କରିବାପାଇଁ କିମ୍ବା ଆଜିକାଲି ପାଠସାଠ ପଢ଼ି ଚାକିରିବାକିରି ଦିଗରେ ବି ବହୁତ ଆଗକୁ ଆଗକୁ ଗଲେଣି ତେଣୁ ଚାଷ କରିବାକୁ ଆଉ କେହି କି ରାଜି ହେଉନାହାନ୍ତି କାରଣ ଚାଷରେ ସେମି ଯାହା ରୋଜଗାର ହେଉଛି ସେମାନଙ୍କ ପରିବାର ପୋଷି ପାରୁନାହାନ୍ତି ବା କୌଣସି ଦରକାର ପଡ଼ିଲେ ବା ଦେହପା ଖରାପ ହେଲେ ପଇସା ଦୁଇପଇସା ବି ସବୁବେଳେ ସମସ୍ତଙ୍କୁ ହାତ ପତେଇବା ପାଇଁ ପଡ଼ୁଛି ତେଣୁ ପାଠ ପଢ଼ି ଚାକିରିବାକିରି କରିବାପାଇଁ ସେମାନଙ୍କର ଇଚ୍ଛା ଆଉ ଚାଷୁକୁ ଏତେଟା ରାଜି ହେଉନାହାନ୍ତି